ହ୍ୟାଲୋ ସାର୍ ମୁଁ କ୍ୟାବ୍ ବୁକିଂ କରିଥିଲି ଆପଣଙ୍କର କ୍ୟାବ୍ ବାଲା ଆମର ଆସିଲେନି ମୁଁ ବର୍ତ୍ତମାନ ଗୋଟେ ଅନ୍ଧାର ସୁନ୍ସାନ୍ ଜାଗାରେ ଅଛି ମୁଁ ଆଗ ପଛେ କେହି ନାହାନ୍ତି ମୁଁ ବାରମ୍ବାର ଫୋନ୍ କଲା ବି ଆମର କଲାପରେ ବି ଆସୁନାହାନ୍ତି ମୁଁ ଏବେ ବର୍ତ୍ତମାନ ଗୋଟେ ଅନ୍ଧାରିଆ ନିଚ୍ଛାଟିଆ ଜାଗାରେ ଅଛି ଆପଣ ସେ କ୍ୟାବ୍ ଡ୍ରାଇଭର ଭାଇ କୁହନ୍ତୁ ଆମର ଟିକେ କଲ୍ଟା ରିସିଭ୍ କରି ସେଇଟା କ୍ୟାନସଲ୍ କରନ୍ତୁ କ୍ୟାନସଲ୍ କଲେ ମୁଁ ଆଉ ଗୋଟେ କ୍ୟାବ୍ ବୁକିଂ କରିବି ଆପଣ ଜଲ୍ଦି ଟିକେ ଆମର ହେଲ୍ପ କରନ୍ତୁ ଆଉ ସେ କଲ୍ ରିସିଭ୍ କଲେ କ୍ୟାବ୍ ବାତିଲ୍ କରନ୍ତୁ କ୍ୟାବ୍ ବାତିଲ୍ କଲେ ମୁଁ ନେଷ୍ଟ୍ ଆଉ ଗୋଟେ କଲ୍ ବୁକିଂ କରିବି